ଆମ ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ଗୁଡ଼ିକ ବହୁତ ଗୁଡ଼ିଏ ଅଛି ସେଥିମଧ୍ୟରୁ ହେଲା ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ର ଏଥିରେ ଆମେ ପଇସା ଉଠେଇପାରୁ ଏବଂ ଅନ୍ୟ ପ୍ରକାର ବ୍ୟାଙ୍କିଙ୍ଗ କାମ ମଧ୍ୟ କରିପାରୁ ଏବଂ ବୀମା ପାଇଁ ଆବେଦନ କରିବା ପାଇଁ ହେଉଛି ବ୍ୟାଙ୍କ ଯିବା ବ୍ୟାଙ୍କ ଦେନା ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏକ୍ସସିସ ବ୍ୟାଙ୍କ ଇଂଡସ ବ୍ୟାଙ୍କ